ହଁ ଆମ ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଲବ୍ଧ ଅଛି ଖରାପ ଜଳବାୟୁ ନାହିଁ ସେମିତି କିଛି ଖରାପ ନାହିଁ ପାଣି ବି ଭଲ ପ୍ଲାଷ୍ଟିକ୍ ତ ବେଳେବେଳେ ହୋଇଥାଏ ବର୍ଷା ଦିନରେ ଯାହା ଯେମିତି ସବୁବେଳେ ଚାଷ ହୋଇଯାଏ ସେହି ଟାଇମ୍ରେ ଟିକିଏ ଟିକିଏ ଅସୁବିଧା ହୋଇଥାଏ ବାକି ପଶୁମାନଙ୍କ ପାଇଁ ଚରା ବୁଲା କରିବା ପାଇଁ ସେମିତି କିଛି ଅସୁବିଧା ନାହିଁ ଆମେ ଯାହା ଜଙ୍ଗଲକୁ ବି ନେଉ ଜଙ୍ଗଲକୁ ବି ନେଇକି ଖାଦ୍ୟ ଫାଦ୍ୟ ତାଙ୍କୁ ଖୁଆଇକି ଆଣୁ ତା'ପରେ କହିବାକୁ ଗଲେ ସେମିତି ଆମର ପଶୁମାନଙ୍କ ଉପରେ କିଛି ଖରାପ ପ୍ରଭାବ ତ ଦେଖିବାକୁ ତ ଏଯାଏଁ ପାଇନୁ ଯେ ଗୋଟେ ଯୋଡ଼େ ହେଉଛି ଯାହାକି ଆମର ଏହି ବଜାର ରାସ୍ତାରେ ଯେଉଁ ଗାଈମାନେ ଥାଉଛନ୍ତି ସେମାନେ ଏମିତି ବଜାରର ଲୋକମାନେ ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ଯେଉଁ ଫିଙ୍ଗି ଦେଇଥାଉଛନ୍ତି ସେହି ଜିନିଷ ଟିକିଏ ଖାଇକି ରୋଗ ମାନେ ଏମିତି ଗାଁ ଗହଳିର ଗାଈ ଅପେକ୍ଷା ଟାଉନ୍ଠି ଯେଉଁ ଗାଈମାନେ ଥାଆନ୍ତି ସେହି ଗାଈମାନଙ୍କ ଉପରେ ଟିକିଏ ପ୍ଲାଷ୍ଟିକ୍ ଫ୍ଲାଷ୍ଟିକ୍ ଖାଇକି ଟିକିଏ ଖରାପ ଟିକିଏ ଦେଖାଯାଏ ଆଉ ଗାଁ ଗହଳିରେ ଯେଉଁ ଗାଈଗୋରୁ ଥାଏ ସେମାନଙ୍କର ତ କିଛି ନାହିଁ ଏମିତି ପଡ଼ିଆ ଫଡ଼ିଆ ଅଛି ସବୁ ଗାଈମାନଙ୍କ ଖାଦ୍ୟ ପାଇଁ କିଛି ପ୍ରୋବ୍ଲେମ୍ ନାହିଁ ସେମିତି